ହାଏ ଥ୍ୟାଙ୍କ୍ ୟୁ ଆପଣଙ୍କର କମ୍ପାନୀରୁ ଉଚିତ ମୂଲ୍ୟର ଅଟେ ଏବଂ ଏହା ଦେଖିକରି ମୋ ଭାଉଜ ବହୁତ ଖୁସି ହୋଇଗଲେ ଏବଂ ତାଙ୍କ ପାଇଁ ମଧ୍ୟ ଅର୍ଡର କରିବାପାଇଁ କହିଲେ ମୁଁ ଏହାକୁ ବହୁତଥର ବ୍ୟବହାର କରିବା ପରେ ବି ଏହାର ରଙ୍ଗ କ୍ଵାଲିଟିରେ କିଛି ବି ପରିବର୍ତ୍ତନ ହୋଇନାହିଁ ଠିକ୍ ଆଗଭଳି ଅଛି ଯେପରିକି ଦେଖିବ ଯେ ଯେମିତି ସାଙ୍ଗେ ସାଙ୍ଗେ ଏହା କିଣାଯାଇଛି ଧନ୍ୟବାଦ୍ ପୁଣିଥରେ ଆପଣଙ୍କୁ ଏହି କ୍ଵାଲିଟି ପାଇଁ